ହଁ କିଏ ଶମ୍ଭୁ ବାବୁ କହୁଥିଲେ ଆଚ୍ଛା ହଉ କୁହନ୍ତୁ କ'ଣ ଏତେ ଦିନରେ ମନେପଡ଼ିଲା ଆଚ୍ଛା ଆଚ୍ଛା ହଉ ହଉ ଆପଣ କ'ଣ ଲଗାଇଛନ୍ତି କ'ଣ ଆଚ୍ଛା ଆଚ୍ଛା ଏ ଶୁଣନ୍ତୁ ଆଗକୁ ରଜ ରଜ ପର୍ବ ଆସୁଛି ହଁ ଢେର୍ ପରିବା ବି ଭଲ ବିକ୍ରି ହେବ ଯେ ଆମ ଏ ମାର୍କେଟ୍ରେ ଟିକିଏ ରେଟ୍ କମ୍ କାହିଁକିନା ପ୍ରଡ଼କ୍ସନ୍ ରହିଛି ରେଟ୍ କମ୍ ଟିକିଏ ତ ଆମେ ଆଉ ଗୋଟେ ମାର୍କେଟ୍ ଦେଖିବା କାରଣ ଆପଣଙ୍କର ସେଇଠୁ ଭୁବନେଶ୍ଵର କେତେ ବାଟ ହଁ ସେଇ ଭୁବନେଶ୍ଵର ମାର୍କେଟ୍କୁ ଆମେ ପଳେଇବା ପରିବା ତ କାହିଁକି ନା ଭୁବନେଶ୍ଵର କାକୁଡି ହଁ ହଁ ଆଚ୍ଛା ଆଚ୍ଛା ହଁ ହଁ ମୁଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା ମୁଁ ମୁଁ କ'ଣ କରିଛି ଜାଣିଛ ଟି ଭେଣ୍ଡି କାକୁଡି ଜହ୍ନି ହଁ ତା'ପରେ ଖମ୍ବଆଳୁ ଲଗେଇଥିଲି ଖମ୍ବଆଳୁ ଗୁଡ଼ାଏ ପ୍ରାୟେ ଦୁଇ ତିନି କୁଇଣ୍ଟାଲ୍ ଖଣ୍ଡେ ହେବ ହଁ ତେଣୁ ଇଏ ପରିବା ପତ୍ର ଏହାକୁ କେଉଁ ମାର୍କେଟ୍ରେ ଗୋଟେ ଦେଖିବା ଆଉ ସେୟା ଦେଖୁଛି ଆଉ କାରଣ ଏଠୁ ଟିକେନାକୁ ସେ ଟିକିଏ ବ୍ୟବସାୟୀମାନେ ଟିକିଏ ଫେଚ୍କେଇ ହେଇ ହେଉଛନ୍ତି ହଁ ଆଚ୍ଛା ଆଚ୍ଛା ବର୍ତ୍ତମାନ ଆପଣଙ୍କର ସେଇଠୁ ସୁବିଧା ମାର୍କେଟ୍କୁ ପଠାଇବା ପାଇଁକି ଭୁବନେଶ୍ଵର ମାର୍କେଟ୍କୁ ପଠାଇବା ପାଇଁକି ଆପଣଙ୍କର ସୁବିଧା ଅଛି ଆପଣ ପଠାଉନାହାନ୍ତି ସେଠିକି ମୁଁ ମୁଁ ସେଇଆ ଚିନ୍ତା କରିଥିଲି ଏବେ ହେଲା ମୁଁ ଏବେ ଚିନ୍ତା କରିଥିଲି ପଠାଇବି ବୋଲି ଦେଖିବା କ'ଣ ହେଉଛି ତଥାପି ତୁମେ ଆଗାମୀ ଦିନରେ ଆସୁଛି ରଜ ପର୍ବ ଝିଅ ବୋହୁମାନେ ତା'ପରେ ଗୋଟେ ଅଛି ପର୍ବ ଉତ୍ସାହ ଆମ ଗାଁରେ ଏଠି ରଜ ପର୍ବରେ ପାଲାଫାଲା ହେବ କୁଣିଆ ମଇତ୍ର ଆସିବେ କିଛି ପରିବା ତ ସରିବ ତେଣୁ ଏ ରଜ ପର୍ବ ପରିବା କିଛି ଲୋକମାନେ କିଣିବେ କାରଣ ଗୋଟେ ଆନନ୍ଦ ଉଲ୍ଲାସର କାମ ନା ବିଶ୍ୱାସର କାମ ହଁ ତେଣୁ ପରିବା କିଣାହେବ ରେଟ୍ ବି ଭଲ ହେବ ହ୍ୟାଲୋ ହ୍ୟାଲୋ ହ୍ୟାଲୋ